ମୋତେ ପାରମ୍ପରିକ ଭାବରେ କଲମ ସାଙ୍ଗରେ କାଗଜରେ ଲେଖ୍ବା ଲାଗି ପସନ୍ଦ ଲାଗ୍ସି କାଗଜରେ ନିଜର ହାତ ଲେଖ୍ବା ଲେଖ୍ବା ଦ୍ୱାରା ଆମର ଅକ୍ଷର ଗୋଲ ହେବା ତାର ସାଙ୍ଗେ ସାଙ୍ଗେ ଆମର ଧାଡ଼ି ବି ସିଧା ହେବା ଆର୍ ଆମର ଲେଖ୍ବାର ଅଭ୍ୟାସ ବି ରହିବା ତାପରେ ଆମେ ଯଦି ପ୍ରତିଦିନ ଲେଖ୍ମା ପ୍ରତିଦିନ ଖାତା କଲମରେ ଲେଖବାର ଅଭ୍ୟାସ କର୍ମା ତ ଆମେ କମ ସମୟରେ ଅଧିକା ଲେଖିପାର୍ମା ଆର୍ ସେଥିଲାଗି ଆମକୁ ଯଦି ଆମେ କୌଣସି ପରୀକ୍ଷା ଦେଇଯାଉଛେ ସେନେ ତ ଧୀରେ ଆମେ ଯଦି ଲ୍ୟାପ୍ଟପ୍ କିମ୍ବା କମ୍ପ୍ୟୁଟର ମୋବାଇଲ ସବୁ ବ୍ୟବହାର କରୁଥିମା ସେନେ ଯଦି ଲେଖମା ଟାଇପ୍ କରିଦେଉଥିମା ତ ଆମର ହାାତ ଲେଖବାର ଅଭ୍ୟାସ ନାଇଁଥିବା ଯେନ୍ଥିଲାଗି ସେ ପରୀକ୍ଷାରେ ବି ଆମେ ସ୍ପିଡ଼ ଲେଖି ନାଇଁପାରୁ ଶୀଘ୍ର ଜଲ୍ଦି ଜଲ୍ଦି ଲେଖି ନାଇଁପାରୁ ଆର ଆମେ ସେନେ ଟାଇମ୍ ଆମକୁ ଅଧିକା ନାଇଁ ଦିଆଯାଇଥିବା ନା କମ୍ ଟାଇମ୍ ଦିଆଯାଇଥିବା ସେ କମ୍ ଟାଇମ୍ ଭିତରେ ଆମେ ଅଧିକା କିଛି ବି ଲେଖି ନାଇଁପାରୁ ତ ଆମେ ଯଦି ଖାତା କାଗଜରେ କଲମରେ ଲେଖ୍ବାର ଅଭ୍ୟାସ କରିଥିମା ତ ଆମେ କମ୍ ଟାଇମ୍ରେ ବହୁତ କିଛି ଲେଖିପାର୍ମା ପରୀକ୍ଷା ପରୀକ୍ଷା ହଲ୍ରେ ତାର୍ ସାଙ୍ଗେ ସାଙ୍ଗେ ଆମର ଅକ୍ଷର ବି ବହୁତ ଭଲ୍ ହେଇପାର୍ବା ଆଉ ମୋବାଇଲ୍ରେ ଲ୍ୟାପଟପ୍ରେ ଟାଇପ୍ କର୍ବାର୍ ଦ୍ୱାରା ଆମର ବହୁତଟେ କ୍ଷତି ମଧ୍ୟ ହେଉଛି ସବୁବେଲେ ଆମେ ମୋବାଇଲ୍ ଆଉ କମ୍ପ୍ୟୁଟର ସଂସ୍ପର୍ଶରେ ଆସୁଛୁଁ ଯେନ୍ଟାକି ଆମର ଆଖି ଖରାପ କରିବାର କରି କରିବି ପାର୍ବା ତ ସେଥିଲାଗି ଆମକୁ ସତର୍କ ରହବାକେ ପଡ଼୍ବା ବେଶୀ ଇଣ୍ଟରନେଟ୍ ବ୍ୟବହାର ନାଇଁ କରିକି ଇଲେ ଏଇ ଇଣ୍ଟରନେଟ୍ ଅନ୍ଲାଇନ୍ର ବ୍ୟବହାର କମ କରିକି ଆମେ ଯଦି ପାରମ୍ପରିକ ଭାବରେ ଆମର ଖାତା ଖାତା କଲମରେ ଲେଖ୍ବା ତ ସେଟା ଆମ ଲାଗି ବହୁତ ଭଲ୍ ହେବା